ଆମ ଗାଁରେ ପ୍ରାୟତଃ ଚାଷ କରାହୁଏ ଯେଉଁଥିରେ କି ବିଲ ବା ଧାନ କରାହୁଏ ଧାନ ମାଣ୍ଡିଆ ଗହମ ଏବଂ ବିଭିନ୍ନ ପ୍ରକାର କପା ଚାଷ ହୁଏ ପରିବା ଚାଷ ହୁଏ ଯେଉଁଥିରେ କି ଲୋକଙ୍କର ମାମେ ଟାଉନ୍କୁ ପଠାଉ ବା ଯେକୌଣସି ଗୋଟେ ସହରକୁ ଯାଉ ଯାଦ୍ୱାରା କି ଆମ ପୂରା ଓଡ଼ିଶା ବା ଆମ ପୂରା ବ୍ଲକ୍ ବା ପୂରା ଦେଶ ଚାଲେ ସେଥିପାଇଁ ଆମ ଗାଁରେ ପ୍ରାୟତଃ ଧାନ ଚାଷ ହୁଏ ଯାଦ୍ଵାରା କି ଏଭ୍ରୀ ପ୍ରତ୍ୟେକ ଘରେ ଘରେ ଧାନ ଚାଷ କରନ୍ତି ଏବଂ ଧାନ ଚାଷ ପରେ ମାଣ୍ଡିଆ ଚାଷ କରନ୍ତି ଯାଦ୍ଵାରା କି ମାଣ୍ଡିଆର ଜାଉ କିମ୍ବା ଯେକୌଣସି ଏକ ଏନର୍ଜି ପ୍ରଦାର୍ଥ କରାହୁଏ ଏବଂ ସେଇଟା ସରିଲାପରେ କରାହୁଏ କି କପା ଯେଉଁଥିରେ କି କପା ଚାଷ କରିକି ବହୁତ ଚାଷୀ ବା ନିଜ ଗାଁର ଲୋକ ଡେଭ୍ଲପ୍ମେଣ୍ଟ୍ ହୁଅନ୍ତି ଯେଉଁଥିରେ କି କିଛି ଅର୍ଥ ପାଆନ୍ତି ଏବଂ କପା ସରିଲାପରେ ପରେ ବାଇଗଣ କରାହୁଏ ବାଇଗଣ କିମ୍ବା ଟମାଟୋ ଏମତି ବହୁତ ପ୍ରକାର ପନିପରିବା ଜିନିଷ ଆମ ଗାଁରେ କରାହୁଏ ଏବଂ ପ୍ରାୟତଃ ସବୁଠାରୁ ମେନ୍ ଜିନିଷ ହେଲା ଆମର ଧାନ ଚାଷ ଯେଉଁଥିରେ କି ପ୍ରତି ଘରେ ଘରେ ଏକ ଗୋଟିଏ ଗୋଟିଏ କୃଷକ ପାଇପାରିବେ ତ ପ୍ରକୃତରେ ଆମ ଗାଆଁରେ କିମ୍ବା ତେନ୍ତୁଳି ଚାଷ ହୁଏ ପଣସ ଚାଷ ହୁଏ ଏମିତି ବହୁତ ପ୍ରକାର ଚାଷ କରାଯାଏ ଆମ ଗାଁରେ